ଓଡ଼ିଶାର କୃଷି କ୍ଷେତ୍ର ନୂତନ ଟେକ୍ନୋଲୋଜିରେ ମଧ୍ୟ କାର୍ଯ୍ୟକ୍ରମ ହୋଇପାରିଲାଣି ଏବେ ମଧ୍ୟ ଟ୍ରାକ୍ଟର୍ ସାହାଯ୍ୟରେ ହଳ କରାଯାଉଛି ମେସିନ୍ ବୁଣା ଯନ୍ତ୍ର ସାହାଯ୍ୟରେ ଧାନ ବୁଣାଯାଉଛି ଧାନ ମଧ୍ୟ ତଳି ରୁଆ ଯାଉଛି ଏବଂ ଧାନ ମେସିନ୍ ଦ୍ୱାରା ଧାନ କଟାଯାଉଛି ଏବଂ ବାୟୋଟେକ୍ନୋଲୋଜି ଦ୍ୱାରା ମଧ୍ୟ ଉନ୍ନତ ଖତ ସାର ଦିଆ ଫସଲ ଉତ୍ପାଦନ କରାଯାଉଛି ଅକ୍ଷୟ ଶକ୍ତି ବା ସୋଲାର୍ ସାହାଯ୍ୟରେ ମଧ୍ୟ ପାଣି ଉଠାଇ ଶସ୍ୟ କ୍ଷେତ୍ରରେ ମଡ଼ାଯାଇପାରୁଛି ଏବଂ ନୂତନ ସେନ୍ସର୍ ଲଗାଯାଇ କାର୍ଯ୍ୟକ୍ଷମ ଜମିରେ କାର୍ଯ୍ୟକ୍ରମ କରାଯାଉଛି ଡ୍ରୋନ୍ ମନିଟରିଂ ପାଇଁ ଉଚ୍ଚ ସାଟେଲାଇଟ୍ ଦ୍ୱାରା ସହରାଞ୍ଚଳରେ ମଧ୍ୟ କୃଷି ବହୁତ ଉନ୍ନତି କଲାଣି ଏବଂ ବଡ଼ ବଡ଼ ଷ୍ଟେଟ୍ରେ ଏଇସବୁ ନୂତନ ଟେକ୍ନୋଲୋଜିର ବହୁଳ ବ୍ୟବହାର ହେଇପାରୁଛି ବର୍ତ୍ତମାନେ ଧୀରେ ଧୀରେ ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ଏଇ ଟେକ୍ନୋଲୋଜି ପ୍ରବେଶ କଲାଣି ଲୋକମାନେ ଟେକ୍ନୋଲୋଜି ସାହାଯ୍ୟରେ ବହୁତ ଉତ୍ପାଦନକ୍ଷମ ଶସ୍ୟ ପାଇପାରୁଛନ୍ତି